ମୋର ପ୍ରିୟ ଖାଦ୍ୟ ହେଉଛି ପଖାଳ ଯେହେତୁ ଆମେ ଓଡ଼ିଆ ଆମ ଓଡ଼ିଆର ପ୍ରଧାନ ଖାଦ୍ୟ ହେଉଛି ପଖାଳ ତ ଖରାଦିନ ହେଉ କି ବର୍ଷା ଦିନ ଶୀତ ଦିନ ସବୁଦିନେ ପଖାଳ ଖାଇଲେ ଭଲ କିନ୍ତୁ ଖରାଦିନରେ ପଖାଳ ଖାଇବା ପାଇଁ ଅଧିକ ଭଲ ଲାଗେ ଏତେ ଯେଉଁ ଯେଉଁ ଖରା ହେଉଛି ଖରା ଗରମରେ ପଖାଳ ଖାଇଲେ ହିଁ କେବଳ ଶାନ୍ତି ଲାଗେ ଆଉ ପଖାଳ ସାଙ୍ଗକୁ ବହୁତଗୁଡ଼ିଏ ବହୁତଗୁଡ଼ିଏ ଖାଇବା କରିକି ତା ସହିତ ଲଗାଇ ଖାଇବା କରିକି ଖାଇବାକୁ ଭଲ ଲାଗେ ଯେମିତିକି ବାଇଗଣ ପୋଡ଼ା ଭର୍ତ୍ତା ଟମାଟୋ ପୋଡ଼ା ଭର୍ତ୍ତା ଆଳୁ ଭର୍ତ୍ତା ମାଛ ଭଜା ଶୁଖୁଆ ଭଜା ପଖାଳ ସାଙ୍ଗରେ ବହୁ ବଢ଼ିଚୁରା ଶାଗ ଭଜା ଯେତେ ପ୍ରକାର ଆଇଟମ୍ କରିକି ପଖାଳରେ ଖାଇଲେ ପଖାଳଟା ବହୁତ ମଜା ଲାଗେ ଖାଇବାକୁ ପଖାଳ ଗୋଟେ ଏମିତିକା ଜିନିଷ ଯେ ତାକୁ ଖାଇଲେ କେବଳ ଭଲ ଲାଗେନା ଆମ ଶରୀର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ ପଖାଳ ଖାଇବା ଦ୍ୱାରା ପଖାଳ ଖାଇଲେ ପେଟ ଥଣ୍ଡା ହେବା ସହ ଆମ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବି ମଧ୍ୟ ବଢ଼େ ପଖାଳଟା ହେଉଛି ଏମିତି ଗୋଟେ ଜିନିଷ ତାକୁ ସେ ତାକୁ ମାନେ ଛୋଟରୁ ବଡ଼ ଯାଏଁ ସମସ୍ତେ ଖାଇପାରିବେ ଆଉ ସମସ୍ତଙ୍କୁ ଭଲ ବି ଲାଗେ ପଖାଳ ଖାଇବା ଲାଗି ମୋତେ ତ ବହୁତ ପସନ୍ଦ ପଖାଳ ମୋର ପ୍ରିୟ ଖାଦ୍ୟ ହେଉଛି ପଖାଳ ବହୁତ ଭଲ ଲାଗେ ମୋତେ ପଖାଳ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସାଙ୍ଗେ ସାଙ୍ଗେ ପେଟ ଥଣ୍ଡା କରେ ଦେହ ସୁସ୍ଥ ରଖେ ଖରା ଦିନରେ ସବୁଠୁ ଭଲ ପଖାଳ